ପିଲାମାନେ ସେମାନଙ୍କର ଖାଲି ସମୟରେ ସେମାନଙ୍କ ସମବୟସ୍କ ସାଙ୍ଗସାଥୀମାନଙ୍କ ମେଳରେ କଟାନ୍ତି ଗପ କରନ୍ତି ବହି ପାଠ ବି ଆଲୋଚନା କରନ୍ତି ଆଉ ବିଭିନ୍ନ ପ୍ରକାରର ଖେଳ କସରତ କରନ୍ତି ଗୀତ ଗାଆନ୍ତି ନାଚନ୍ତି ଆଉ ବିଭିନ୍ନ ପ୍ରକାର ଚିତ୍ର ବି ଆଙ୍କନ୍ତି ଚିତ୍ର କହିଲେ ଏହି ଗଛଲତା ପଶୁପକ୍ଷୀ ଫଳଫୁଲ ଏମିତି ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ଥାଆନ୍ତି ଆଉ ଏଇ ଆମ ଦେଶୀୟରେ ଯେମିତି ଭଜନ ଆଧୁନିକ ଏହି ସବୁ ଗୀତ ହିନ୍ଦୀ ଫିଲ୍ମ ଗୀତ ଓଡ଼ିଆ ଫିଲ୍ମ ଗୀତ ଏଇ ଗୀତ ସବୁ ପିଲା ଗାଆନ୍ତି ସେହି ଗୀତରେ ବି ଗାଇକିରି ନାଚନ୍ତି ଆଉ ରହିଲା ଖେଳ ଖେଳ ତ ଆମ ଏଇ ଗାଉଁଲିରେ କ୍ରିକେଟ୍ ଖେଳନ୍ତି ପିଲାମାନେ ବେଶି ପରିମାଣର କ୍ରିକେଟ୍ ଖେଳନ୍ତି ଆଉ ଭଲିବଲ୍ ଫୁଟବଲ୍ କାଁ ଭାଁ ଆମେ ଏଗୁଡ଼ାକ ସବୁ ଖେଳନ୍ତି କବାଡ଼ି ଖେଳନ୍ତି ଖୋ ଖୋ ଖେଳନ୍ତି ଲୁଡ଼ୁ ଖେଳନ୍ତି ଚେସ୍ ବି ଖେଳନ୍ତି ଏଇସବୁ ଖେଳକୁଦ ନାଚଗୀତରେ ସେମାନଙ୍କର ଖାଲି ସମୟକୁ ଅତିବାହିତ କରନ୍ତି ବା ଉପଭୋଗ କରନ୍ତି ଆଉ ଏହି ନାଚଗୀତ ମାଧ୍ୟମରେ ସେମାନଙ୍କର ମନୋରଞ୍ଜନ ବି କରନ୍ତି ତେଣୁ ଆମ ଗାଉଁଲି ପିଲାମାନେ ତ ପାଠପଢ଼ା ବ୍ୟତୀତ ଏହିସବୁ ଖାଲି ସମୟରେ ସାଙ୍ଗସାଥୀଙ୍କ ମେଳରେ ନାଚଗୀତ ଖେଳକୁଦରେ ସେମାନଙ୍କର ଖାଲି ସମୟରେ ମନୋରଞ୍ଜନ କରି କଟାଇଥାନ୍ତି